ହଁ ଆମ ଅଞ୍ଚଳରେ ହେଉଥିବା ସମସ୍ତ ପ୍ରକାରର ସଚେତନକୁ ସରକାର ଆୟୋଜନ କରନ୍ତି ଉଦାହରଣ ସ୍ୱରୂପ ରକ୍ତଦାନ ଅଭିଯାନ ହେଉ କିମ୍ବା କୋଭିଡ଼୍ ଟାଇମ୍ ରେ ମାସ୍କ ବ୍ୟବସ୍ଥା ହେଉ ସମସ୍ତ ପ୍ରକାରର କ୍ଷେତ୍ରରେ ସରକାର ବହୁତ ଆମକୁ ସାହାଯ୍ୟ ମଧ୍ୟ କରିଥାନ୍ତି ଏବଂ ରକ୍ତଦାନ ଦ୍ଵାରା ସମସ୍ତଙ୍କର ବହୁତ ପୂଣ୍ୟଲାଭ ହୋଇଥାଏ ଏବଂ ଯେଉଁର ଲୋକମାନେ ରୋଗରେ ପୀଡ଼ିତ ଥାଆନ୍ତି ସେମାନଙ୍କୁ ମଧ୍ୟ ଉଚିତ ସମୟରେ ରକ୍ତ ମିଳିଥାଏ